ଓଡ଼ିଶାର ସଂସ୍କୃତି ଏହାର ଇତିହାସ ଓ ଭୂଗୋଳ ଦ୍ୱାରା ବହୁଭାବରେ ପ୍ରଭାବିତ ହୋଇଅଛି ଯଥା ଇସ୍ଲାମିକ୍ ଆକ୍ରମଣ ସମୟରେ ଭାରତରେ ସଂପୂର୍ଣ୍ଣ ରୂପେ ସଂସ୍କୃତିର ମିଶ୍ରଣ ହୋଇଗଲା ଯାହାଫଳରେକି ହିନ୍ଦୁ ଓ ମୁସଲ୍ମାନ୍ଙ୍କ ଭିତରେ ଧର୍ମୀୟ ବିଦ୍ଵେଷଭାବ ସୃଷ୍ଟି ହୋଇଥିଲା ସେହି ସମୟରେ ବହୁ ଅପଭ୍ରଂଶ ହୋଇଗଲା ସଂସ୍କୃତି ଉପରେ ଆମ ଓଡ଼ିଶାର ସଂସ୍କୃତି ସନାତନ ଧର୍ମର ଥିଲା କିନ୍ତୁ ଯେଉଁ ସମୟରେ ଇସ୍ଲାମିକ୍ ଆକ୍ରମଣ ହେଲା ସେହି ସମୟରେ ଇସ୍ଲାମାବାଦ୍ର ବହୁ ପ୍ରଚାର ପ୍ରସାର ଆମ ଓଡ଼ିଶାର ସଂସ୍କୃତି ଉପରେ ପ୍ରଭାବ ବିସ୍ତାର ପକାଇଲା ସେହି ସଂସ୍କୃତିକୁ ବହୁ ଲୋକ ନିଜର ସଂସ୍କୃତିକୁ ଭୁଲି ପ୍ରାଶ୍ଚାତ୍ୟ ସଂସ୍କୃତି ଉପରେ ପସନ୍ଦ କରିଲେ ଯାହା ଫଳରେକି ଆମ ଓଡ଼ିଶାର ସଂସ୍କୃତି ବିଧ୍ଵଂସ ହେବାରେ ଲାଗିଲା ସାମୁଦ୍ରିକ ବାଣିଜ୍ୟ ସାମୁଦ୍ରିକ ସ୍ତରରେ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏକା ପ୍ରକାରର ଘଟଣା ଘଟିଥିଲା ବାଣିଜ୍ୟ ବ୍ୟବସାୟ ମଧ୍ୟରେ ସେମାନେ ବହୁ ଧନ ସୁନା ବିଭିନ୍ନ ସମ୍ପତି ଆମ ଦେଶରୁ ଲୁଟି ନେଇଯାଇଥିଲେ ଯାହାଫଳରେକି ଆମ ଦେଶରେ ଅଳ୍ପ ଅନୁନ୍ନ ମନୁଷ୍ୟମାନଙ୍କ ଭିତରେ କୁପ୍ରଭାବ ବିସ୍ତାର କରି ଦେଇଥିଲେ ଜୀବନଶୈଳୀରେ ଏହିପରି ଭାବରେ ପ୍ରଭାବ ପଡ଼ିଥିଲା